ଆମ ଓଡ଼ିଆରେ ବହୁତ ପ୍ରକାରର ପର୍ବପର୍ବାଣି ରହିଛି ସେଠାରେ ବହୁତ ପ୍ରକାରର ନୃତ୍ୟ ମଧ୍ୟ ହୋଇଥାଏ ଆମର ଯେମିତି ସମ୍ବଲପୁରର ସମଲେଇ ଠାକୁରଙ୍କ ପାଖରେ ସମ୍ବଲପୁରୀ ନୃତ୍ୟ ହେଇ ଆମର ପରମ୍ପରାକୁ ବଜାୟ ରଖିଥାଏ ଏଇ ନୃତ୍ୟ ହେଉଛି ଆମ ସମ୍ପ୍ରଦାୟର ଗୋଟେ ଗରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ସେହିପରି ଆମର ଓଡ଼ିଶାର ସବୁଠୁ ବଡ଼ଯାତ୍ରା ରଥଯାତ୍ରା ସେଠାରେ ମଧ୍ୟ ବହୁତ ଆଡ଼ୁ ବହୁତ ଅଞ୍ଚଳରୁ ଲୋକମାନେ ଆସିଥାନ୍ତି ଭଜନ କୀର୍ତ୍ତନ କରିକି ବହୁତ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ଆଉ ଓଡ଼ିଶୀ ନୃତ୍ୟ ମଧ୍ୟ ସେହିଠାରେ ହୋଇଥାଏ ଆଉ ସାଧାରଣତଃ ଆମ ଲୋକମାନେ ଭଜନ କୀର୍ତ୍ତନ କରିକି ବି ମଧ୍ୟ ମହାପ୍ରଭୁଙ୍କ ପାଖରେ ନୃତ୍ୟ କରିଥାନ୍ତି ଆଉ ସେଟା ବି ମଧ୍ୟ ଆମ ସମ୍ପ୍ରଦାୟର ଗୋଟେ ଗୁରୁତ୍ୱପୂର୍ଣ ଭୂମିକା ନେଇଥାଏ ଆଉ ସେମିତି କୌଣସି ନିର୍ଦ୍ଧିଷ୍ଟ ପର୍ବପର୍ବାଣି ତ ସେମିତି ଆମର ଅଛି ହେଲେ ବି ଆମର ସବୁ ପ୍ରକାର ପର୍ବପର୍ବାଣି ନାହିଁ ଆମର ସବୁ ପ୍ରକାର ନୃତ୍ୟ ନୃତ୍ୟକୁ ଆମେ ଗୁରୁତ୍ୱପୂର୍ଣ୍ଣ ଆମର ଥାଏ ଆମ ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ରୁହେ